ଗଞ୍ଜାମରେ ଲୋକପ୍ରିୟ ସ୍ଥାନୀୟ ଅଛି କ୍ରୀଡ଼ା ହେଉଛି କ୍ରିକେଟ ଆଉ ହେଉଛି ମନୋରଞ୍ଜନ ବୀଚ୍ ଫେଷ୍ଟିଭାଲ ହୁଏ କ୍ରିକେଟ ଦେଖିବାକୁ ବହୁତ ଭିଡ଼ ହୁଏ ହକି ମେଚ ବି ବହୁତ ଭିଡ଼ ହୁଏ ଆଉ ବୀଚ ଫେଷ୍ଟିଭଲରେ ଆମକୁ ଦୋଳି ଆଉ ସମୁଦ୍ର ପାଣି ପିଲା ଖେଳୁଛୁ ଆଉ ଖାଇବାରେ ମୋମୋସ୍ ଜିଲେବି ସବୁ ଖାଉଥାଉ ଆଉ ବୀଚ୍ ଫେଷ୍ଟିଭାଲ୍ ଦେଖିବାକୁ ବହୁତ ବହୁତ ଲୋକ ଯାଆନ୍ତି ଆଉ ସେଇଠି ବହୁତ ଗହଳି ହେଉଛି